ମୋ ବ୍ୟତୀତ ମୋ ସ୍ତ୍ରୀ ବଗିଚା କାମ କରିବାକୁ ବହୁତ ପସନ୍ଦ କରେ ମୋ ମା' ବଗିଚା କାମ କରିବାକୁ ବହୁତ ପସନ୍ଦ କରେ ଆଉ ମୋ ବାବା ତ ସବୁବେଳେ ସେ ବଗିଚାରେ ହିଁ ଥାଆନ୍ତି ଆମର ମାନେ ଗଛ ହେଲା ଆମ ଜୀବନ ଗଛ ହେଲା ଆମର ଖାଦ୍ୟ ଯେଉଁ ଗଛର ଆମେ ଫଳ ମୂଳ ଖାଦ୍ୟ ଶସ୍ୟ ସବୁ ପାଇଥାଉ ସେ ଗଛ ଯଦି ଆମେ ନିଜେ ଲଗେଇବାନି ତା'ହେଲେ ଆମକୁ କିଛି ମିଳିବ ନାହିଁ ଆଉ ବୃକ୍ଷ ହିଁ ଜୀବନ ବୃକ୍ଷ ନଥିଲେ ପୃଥିବୀ ସୃଷ୍ଟି ବି ହୋଇନଥାନ୍ତା ଆମେ ଜୀବ ଜଗତରେ ବି ରହିନଥାନ୍ତୁ ଯାହା ଫଳରେକି ଆମେ ଆଜି ନିଜେ ଚାଷ କରିବା ନିଜେ ପନିପରିବା ୠଇବା ନିଜେ ଫଳ ପାଇପାରିବା ଭଲ ଜିନିଷ ପାଇପାରିବା ବଜାରରେ ସଢ଼ା ପଚା ଯେଉଁ ଆମେ କିଣିକି ଅଣୁଛେ ସେ ସଢ଼ା ପଚା ପାଇବା ନାହିଁ କି ସାର ଦିଆ ଖାଦ୍ୟ ବି ଆମେ ପାଇବା ନାହିଁ ନିଜେ ଆମେ ନିଜେ ରୋଷେଇ ମାନେ କରି ଭଲ ଖାଦ୍ୟ ଖାଇ ପାରିବା ଆଉ ନିଜେ ଗଛଟିଏ ଲଗେଇଲେ କରି ସେ ଗଛ ଆମ ପାଇଁ ସେ ସବୁବେଳେ ଖାଦ୍ୟ ଶସ୍ୟ ଫଳ ଦେଇକି ଆମକୁ ସେ ଉନ୍ନତି କରି ଆମ ଦେହକୁ ସେ ସବୁ ବେଳେ ସଫା ଭଲରେ ରଖିବ ହୃଷ୍ଟପୃଷ୍ଟ ରଖିବ ଆମେ ଯେଉଁ ବଜାରରୁ କିଣିକି ଅଣୁଛୁ ସାର ଦିଆ ଖାଦ୍ୟ ସାର ଦିଆ ପନିପରିବା ଏସବୁକୁ ଛାଡ଼ି ଆମେ ନିଜେ ଆଉ ଘରର ବଗିଚା କାମ କରି ଆମେ କେମିତି ଭଲରେ ଅଧିକ ଉନ୍ନତି କରିବା ଯାହା ଫଳରେକି ଆମେ ଦୁଇ ପଇସା ଆମେ ପାଇପାରିବା ବଜାରକୁ ନେଇକି ଦିକ ତାକୁ ବିକା ବିକି କରିକି ଆମେ ଆମ ପରିବାର ପୋଷି ପାରିବା ସେଥିପାଇଁ ମୋ ସ୍ତ୍ରୀ ସବୁବେଳେ ମୋ ସାଥିରେ ଥାଏ ଆଉ ସେ ବଗିଚାରେ ବହୁତ ଫୁଲ ଗଛ ବି ଅନେକ ଫୁଲ ଗଛ ବି ଲଗାଇଥାଏ ମୁଁ ପରିବାପତ୍ର ଅନେକ କିଛି ଗଛ ଫଳ ମୂଳ ମୋର ଆମ୍ବ ପଣସ ଜାମ୍ବୁ କଦଳୀ ଯାହା ବି ହେଉ ପନିପରିବା ଆମେ ସେତିକି କରିଥାଉ ଧୀରେ ସୁସ୍ଥେ ଆମେ ଘରେ ନିଜେ ଆଗ ଖାଉ ତାପରେ ଯାହା ବଳକା ଜିନିଷ ନେଇକି ବଜାରରେ ବିକି ଥାଉ